ହେଲୋ ହଁ କିଏ କହୁଥିଲେ ହଁ ନମସ୍କାର ମ୍ୟାଡମ୍ ହଁ କୁହନ୍ତୁ ହଁ ଆସ ଆମ ହୋଟେଲକୁ ହଁ ଠିକ ଅଛି ଠିକ୍ ଅଛି ହେ କ'ଣ କ'ଣ ଖାଇବେ

ଶହେ ପଚାଶ ଟଙ୍କା ଚିକେନ୍ଟା ପରା ଶହେ ପଚାଶ ଟଙ୍କା ସାଧାଟା ସତୁରି ଟଙ୍କା ଚିକେନ ରେଟ୍ ବଢ଼ିଛି ତ ସେଥିପାଇଁ ଟିକେ ଆମ ହୋଟେଲରେ ଟିକେ ବଢ଼ିଛି ରେଟ୍ ଆଉ ସେ ଅଶୀ ନବେ ଭିତରେ ଆଉ ଆମ ମୋଦି ସରକାର ବଢ଼େଇ ଦେଇଛନ୍ତି ତ ତେଲ ରେଟ୍ ପନିପରିବା ତେଲ ଲୁଣ ସବୁ ବଢ଼େଇ ଦେଇଛନ୍ତି ଆଉ ହଁ ଚଳିବ ଠିକ୍ ଅଛି ଠିକ୍ ଅଛି ପଠେଇଦେବା ଅଛି ରସଗୁଲା ଅଛି ଗୋଲାପଜାମୁ ଅଛି ଥଣ୍ଡା ମାଜା ଅଛିେ ସ୍ପ୍ରାଇଟ୍ ଅଛିି

ନାଇଁ ନାଇଁ ଫ୍ରେଶ୍ ଅଛି ବାସି ଆମେ ବିକୁୁନୁ ନାଇଁ ନାଇଁ ଖାଇଲା ପରେ ଜାଣି ଜାଣିପାରିବେନି ହଁ ହଁ ହଁ ହଁ ହଁ ହଁ ଠିକ ହଁ ହଁ ହଁ